ମାଛ ଯେନ୍ ଆମେ ଚାଷ୍ କରୁଛୁଁ ମାଛ୍ ଚାଷ୍ ବିଷୟରେ ମାନେ ଯେନ୍ ସାଧାରଣରେ ବିଭିନ୍ନ ଯେନ୍ ଅନ୍ଧବିଶ୍ୱାସ ଅଛ ସେଇଟା ଭୁଲେ କାଣାନୁ ମାଛ୍ ଚାଷ୍ଟା ଗୋଟେ ବହୁତ ବଢ଼ିଆ ଜିନିଷ୍ଟେ ଯେନ୍ଟାକି ଗୋଟେ ଚହଲା କରିଦେଇକିରି କି ଗୋଟେ ବନ୍ଦ ପୋଖରୀରେ ଜାଁଲା ଛାଡ଼ିକିରି କିଛି ଖାଦ୍ୟ ଯେନ୍ଟାକି ଆମେ ଆମର୍ ଅଞ୍ଚଲରେ ଆମର ମାନେ ବଲାଙ୍ଗୀର ଜିଲ୍ଲାର୍ ଆମର୍ ଆଗଲପୁର ବ୍ଲକ ଆମର୍ ଇ କଲାହାଣ୍ଡି ହେଲା ଆମର ଏଇ ଓଡ଼ିଶା ହେଲା ଏଇ ଜାଗାରେ ମଇଳା ଜିନିଷ ବହୁତ ଅଛେ ଯେନ୍ଟାକି ମାଛ୍ମାନକେ ଲାଗେ ବହୁତ ଉପକାର କାଗଣା ଆମର ଗାଈଗୋରୁରୁ ଗାଈ ଗୋରୁର ମଳମୂତ୍ର ତା'ପରେ ବେଶିକିରି ମଳ ଦୁଇ ନମ୍ବରେ ପଚା ସଢ଼ା ପନିପରିବା ତିନିରେ ଆମର ବିଭିନ୍ନ ଶାଗଜାତୀୟ ପତ୍ର ଇଥିରେ ମାନେ ବିଭିନ୍ନ ମାନେ ଆମର ଯେନ୍ ଚାଉଲ୍ ରହିଯାଉଛେ ଗହମ ରହିଯାଉଚେ ପଚାଶ ସଢ଼ା ଜିନିଷ ମାନେ ଯେତ୍କି ବି ହଉଚେ ତାହାକେ ଦେଇକରି ମାନେ ଦେଇଦେଲେ ବି ମାଛ ପଡ଼ୁଛନ୍ ଖାଇକରି ଆଉ ମାଛ୍ ଚାଷ କିଛି ଗୋଟେ ତାମାନେ ତାହାକେ ମାନେ ସକ୍ସେସ ନାଁଇ ଆସେ ବୋଲିକିରି କି ମାଛ୍ ଚାଷଟା ମାନେ ଗୋଟେ ଉନ୍ନତ ଧରଣ ନାଇଁ ଆସେ ବୋଲିକିରି ଯେନ୍ ଧାରଣା ଚାଷୀମାନ୍କର୍ ଯେ ସେଇଟା ଭୁଲ୍ ମାଛ୍ ଚାଷ୍ଟା ବହୁତ ମାନେ ଚାଷୀ କି ଲୋକଙ୍କୁ ଉନ୍ନତି ଆନୁଛେ ଆନିଛେ ବି ସେଥିର୍ଲାଗି ମାଛ୍ ଚାଷ୍ କରବା କଥା ଖାଲି ଗୋଟେ ଅସୁବିଧା ହଉଛେ ଯେନ୍ଟାକି ଆଜିକାଲି ଯେନ୍ ଚହଲା ଗୁଡ଼ାକ ଦିଆହଉଚେ ସେ ଚହଲାଟା ମାନେ ଗମ୍ ସରକାରୀ ଚହଲା ଅନୁସାରେ ସେଇଟା ସକ୍ସେସ ନେଇଁସି କାଣ ସକ୍ସେସ ନେଇସି ଯେ ନିଜର୍ ଚହଲା ହେଲେ ଯାକି ନିଜର୍ ନାଁରେ ରେକର୍ଡ଼ରେ ଥିଲେ ଯାକି ସେ ଚହଲା ସେଥିରେ ଗମେଣ୍ଟ ସେ ଖାଲ୍ କୁଡ଼ୁଛେ ତା'ପରେ ଯାଇ ଯେନ୍ ଦଉଛେ ସେଟା ହଉଚେ ବହୁତ ଅସୁବିଧା କାଁଇଁଥିର୍ ଲାଗି ସେଟେଲମେଣ୍ଟ ଜମିର ସେଟେଲମେଣ୍ଟ ଜମିର ପାର୍ଚା ଯେନ୍ଟାକି ତିନ୍ ପିଣ୍ଡ ହେଲାନ କାହାର ନାଁରେ ପାର୍ଚା ନାଇଁ ନ ଯାହାକି ଦେଖବ କାହାର ଅଜା ଆଇର୍ ନାଁରେ ପାର୍ଚା ଅଛି ବାପାର୍ ନାଁରେ ବି ପାର୍ଚା ନାହିଁ ସେତ୍କି ଦିନ ଗମେଣ୍ଟ ତୁମ୍ କର ଦେଇଛେ ଯେନ୍ଟାକି ଲୋକ ନିଜର ଗମେଣ୍ଟ କହୁଚେ ନିଜର ପାର୍ଚା ହେଲେ ଯାକି ନିଜର୍ ନାଁରେ ସବୁ ଥିଲେ ଯାକି ଚହଲା କୁଡ଼ା ହେବା ଆର୍ ସେ ଚହଲାରେ ତମେ ମାଛ ଚାଷ କରବ ବୋଲୁଛେ ଯେନ୍ଟାକି ଆମର୍ ଅଧିକାଂଶ କାଣା ଅଶୀ ପରର୍ସେଣ୍ଟ ପଞ୍ଚାଅଶୀ ପରର୍ସେଣ୍ଟ ଲୋକର ନାଁରେ ଜମି ବାଡ଼ି ମୋଟେ ନାଇଁନ ସେଟା ତାଙ୍କର ଅଜା ଆଇ ପନି ଅଜା ନାଁରେ ରହୁଛେ ତେଣୁ କରିକିରି ଯଦି କିଛି ଗୋଟେ ସୁବିଧା କରା ହେତା ବେଲେ ଆର୍ ମାଛ ଚାଷଟା ଉନ୍ନତି ହେତା ଚହଲା ମାନେ ବି ବହୁତ ବଡ଼ ବାହାର୍ ବା ବଡ଼ ବଡ଼ କରିକିରି ଲୋକ ବହୁତ ଡେଭଲପ ହେତେ ସେ ମାନେ ଉନ୍ନତି ହେତେ ଆର୍ ବହୁତ ସୁନ୍ଦର ହେତା ବୋଲିକିରି ମୁଇଁ ଭାବୁଛେଁ ମାଛ୍ ଚାଷଟା ଗୋଟେ ମାନେ ଭଲ୍ ଚାଷ୍ଟିଏ